ହ୍ୟାଲୋ ମୁଁ ରାଉରକେଲା କୋଇଲନଗରରୁ କହୁଥିଲି ହ୍ୟାଲୋ ଗ୍ୟାସ୍ ଏଜେନ୍ସି ହଉ କହୁଥିଲେ କି ହଉ ମୁଁ କାଲି ଗୋଟେ ଗ୍ୟାସ୍ ବୁକିଂ କରିଥିଲି ଯାହାର ନମ୍ବର୍ ହେଲା ଗ୍ୟାସ୍ ବୁକିଙ୍ଗ୍ ନମ୍ବର୍ ହେଲା ଦୁଇ ତିନି ଚାରି ସାତ ସେଥିରେ ମୁଁ ବୁକିଂ କରିଥିଲି କିନ୍ତୁ ବର୍ତ୍ତମାନ ମୋର ଗ୍ୟାସ୍ର ଆବଶ୍ୟକତା ନାହିଁ ସେଥିପାଇଁ ମୁଁ ସେ ଗ୍ୟାସ୍ ବୁକିଂ ଯେଉଁ କରିଥିଲି ସେହି ଗ୍ୟାସ୍ ବୁକିଂ ଏବେ ମୁଁ ବାତିଲ କରିବାକୁ ଚାହୁଁଛି ସେଥିପାଇଁ ସେ ବୁକିଂ ରେଫରେନ୍ସ ନମ୍ବର୍ ମୁଁ ପଠାଇଦେଉଛି ଆପଣ ସେହି ଗ୍ୟାସ୍ ବୁକିଂଟା ମୋର ବାତିଲ କରିଦିଅନ୍ତୁ କାହିଁକିନା ମୋର ଏବେ ଗ୍ୟାସ୍ର ଆବଶ୍ୟକତା ନାହିଁ ମୁଁ କୋଇଲ୍ନଗର ଏ କୋଇଲ୍ନଗରରୁ କହୁଥିଲି ସେ ନମ୍ବର୍ଟି ପଠାଇଦେଇଛି ସେ ଗ୍ୟାସ୍ ନମ୍ବର୍ଟି ଗ୍ୟାସ୍ ବୁକିଂ କରିଥିଲି ଏବେ ବାତିଲ କରିଦେଇଥାନ୍ତୁ